ମୋ ଜୀବନରେ ବୌଦ୍ଧିକ ଭାବରେ ମାନେ ମସ୍ତିଷ୍କକୁ ଯେଉଁଟା ନେଇକେ ଚ୍ୟାଲେଂଜ୍ କରୁଥଲା ସେଇଟା ହେଉଛି ବିବେକାନନ୍ଦଙ୍କ ପୁସ୍ତକ କାରଣଟା ହେଉଛି ସାର୍ ବିବେକାନନ୍ଦ ଜଣେ ଏମିତି ଲୋକ ଥିଲେ ଯିଏ କି ନିଜ ଉପରେ ଧ୍ୟାନ ଦଉଥିଲେ ନିଜେ ଗୋଟେ ନିକେ ବାରବରଙ୍ଗ ଯାଇଥିଲେ ମାନେ ଜୀବନରେ କାହାକୁ କେଉଁ ନାରୀକୁ ମାନେ ଛୁଇଁ ବି ନାହାନ୍ତି ନା କୌଣସି ଫାଲତୁ କଥା ଇଭିନ୍ କି ନିଜ ବୀର୍ଯ୍ୟ ବିକ୍ଷ୍ୟ କରିନାହାନ୍ତି ତ ସେଇଠି ମୋତେ ବେଶୀ ପ୍ରବାହିତ କରୁଥିଲା ତାଙ୍କ ବିଷୟରେ ଜାଣିବା ପୂର୍ବରୁ ଏହାକୁ ନେଇକି ମୁଁ ଘରେ ବି ବହୁତ ଚର୍ଚ୍ଚା କରିଛି ମୋ ମାଆ ବାପାଙ୍କ ସାଙ୍ଗରେ ଯେ ବିବେକାନନ୍ଦ ଭଳିଆ ହେବି ମୁଁ ତାଙ୍କ ଭଳିଆ ନିଇକିଁ ଲୋକଙ୍କୁ ଭଲ କଥା କହିବି ତାଙ୍କ ଜୀବନୀରୁ ମୁଇଁ ଇନସ୍ପାୟାର୍ଡ଼୍ ହେବି ଆଉ ହଁ ଘରେ ବି ମାନନ୍ତି ସେମିତି ମାନେ ବିବେକାନନ୍ଦ ତ ଗୋଟେ ଭଲ ପର୍ସନାଲିଟି ତାଙ୍କୁ ସମସ୍ତେ ମାନନ୍ତି ଆଉ ମୁଁ ବି ମୋ ନିଜ ଜୀବନରେ ଚେଞ୍ଜେସ୍ ଆଣିବାକୁ ଚାହୁଁଛନ୍ତି